ଆସନ୍ମାନେ କଲେ ୟୋଗା ମାନେ କଲେ ଦିହେ ଭଲ୍ ରହେସି କିଛୁ ବେମାରୀ ବି ନେଇଁହୁଏ ଭଲ୍ସେ ଖାଇବି ପାରସୁଁ ମନ୍ ଭି ଭଲ୍ ରହେସି କାହିଁ ଯିବାର୍ ଥିଲେ ବି କିନ୍ସିଥି ଅଥା ନାଇଁ ଲାଗେ କିଛୁ କର୍ବାର୍ ଥିଲେ ବି ଅଥା ନାଇଁ ଲାଗେ ଯଦି ୟୋଗା ଆସନ୍ମାନେ କର୍ବ ବେଲେ ଆଉ ଦିହେ ବି ଭଲ୍ ରହେସି କର୍ବାର୍ କଥା ବି ଆସନ୍ମାନେ ତଡ଼ା ଆସନ୍ ଅଛେ ବହୁତ୍ ବହୁତ୍ ଆସନ୍ମାନେ ଅଛେ ଯେନ୍ଟା କି ଆମ୍କୁ କର୍ବାର୍ କଥା ନିଜର୍ ଦିହ ଲାଗି କର୍ବାର୍ କଥା